ମୁଁ କ୍ୟାରିୟରକୁ ବହୁତ ଅଧିକ ଧ୍ୟାନ ଦେଉଛି କାରଣ କ୍ୟା କ୍ୟାରିୟର ମୁଁ ବହୁତ ଭଲ ଭାବରେ ଗଢ଼ିବା ଦ୍ୱାରା ଆମ ସମାଜରେ ମୋର ଗୋଟିଏ ବିଶିଷ୍ଟ ପରିଚୟ ଲାଭ କରିବି ଏବଂ ଯେଉଁ ଦୁଇ ପଇସା ରୋଜଗାର କରିବି ତାହାକୁ ଆଣି ସମାଜରେ ଭଲ କାମରେ ବିନିଯୋଗ କରିବି ଏବଂ ଅନେକ ଲୋକ ଚା ଚାକିରି କରି ମଧ୍ୟ ଗାଁକୁ ଗାଁର ଉନ୍ନତି ପାଇଁ ପଇସା ଏବଂ ଅର୍ଥକୁ ବିନିଯୋଗ କରିଥାନ୍ତି ସେହି ଭଳିଆ ମୁଁ ମଧ୍ୟ ଚେଷ୍ଟା କରିବି କି ଗୋଟିଏ ଭଲ କ୍ୟା କ୍ୟାରିୟର ଗ ଗଢ଼ି ନିଜକୁ ଗାଁରେ ଏକ ଭଲ ବ୍ୟକ୍ତି ଭାବରେ ପରିଚୟ ପ୍ରଦାନ କରିବି